ଆମ ଝିଅ ପିଲା ସ୍କୁଲ ଯାଆନ୍ତି ଯାହା ଇଚ୍ଛା କଲେ ପାଠ ପଢ଼ନ୍ତି ବହିରେ ବର୍ଣ୍ଣବୋଧର ଅ ଆ କ ଖ ଏ ବି ସି ଡି ଓ ୱାନ୍ ଟୁ ପଢ଼ିକି ଆସନ୍ତି ଘରକୁ ହଁ ମୁଁ ଭଲରେ ବି ଭଲ କରି ପାଠ ପଢ଼ାନ୍ତି ସାର୍ମାନେ ଆଜ୍ଞା ମାନେ ତାଙ୍କୁ ବହୁତ ଭଲରେ ପାଠ ପଢ଼ାଇଥାନ୍ତି ଭଲ କି ରହିବାକୁ ବି ଚାହୁଁଛନ୍ତି ଆଉ ପାଠ ପଢ଼ିବାକୁ ବେଶ ଭଲ ପାଆନ୍ତି ଆମ ପିଲାମାନେ ସେଥିପାଇଁ ଇସ୍କୁଲ ଯିବା ପାଇଁ ସରକାରୀଙ୍କୁ ଇଚ୍ଛା କରନ୍ତି ଆଉ ପାଠ ପଢ଼ିବା ମଧ୍ୟ ସେମାନର ଧ୍ୟାନ ଅଛି ଧ୍ୟାନ ଦେବାର ଇଚ୍ଛା ବି ଅଛି ପାଠ ପଢ଼ିବେ ଭଲ କରି ସରକାରୀ ଯୋଜନାରେ ଆମେ ବି ମଡ଼ ମାରିମୁ ଆମେ ବି ଆଗେଇ ଯିମୁ ସବୁ କରିମୁ ଆମ ଇଚ୍ଛାରେ ଯାହା କହିବ ସରକାର ତାହା ହେବ ଆମଁ ବେଶୀ ନାହିଁ ଦଶ କ୍ଲାସ୍ ମଧ୍ୟ ମୁଁ ପାଠ ପଢ଼ିଥିଲେ ବି ଆମର କିଛି କିଛି ଉତ୍ପାଦନ ହୋଇପାରିବ ଭଲରେ ପାଠ ପଢ଼ିଲେ ଆଗେଇ ଯିମୁଁ ଦେଶ ବଢ଼ି ମୁଁ ଆମ ମତେ ଆମେ ସବୁ ଜାଣିବାକୁ ଚେଷ୍ଟା କରିବୁଁ ଆଉ ଆମ ଗାଁରେ ଯେତେ ସବୁ ପିଲା ଅଛନ୍ତି ସବୁ ପାଠ ପଢ଼ିବାକୁ ବେସ ଚାହାନ୍ତି ଆଉ ଭଲରେ ରହିବାକୁ ଚାହୁଁଛନ୍ତି ହଁ ସେଥିପାଇଁ ପାଠପଢ଼ାରେ ପିଲାଛୁଆକୁ ମନ ଧ୍ୟାନ ଦେବା